ହମ ହମ ହଁ ମାନିନୀ ସିରିଏଲଟା ମୋତେ ଭାରି ଭଲଲାଗେ ଦେଖିବାକୁ ଏଇ ମାନିନୀଟାକୁ ବହୁତ ହଇରାଣ କରନ୍ତି ସେଠାରେ ଦୁଇଟା ବୋହୂ ବହୁତ ହଇରାଣ କରନ୍ତି ଆଉ ହିରୋ ନାଁ ହେଉଛି ଏଜେ ଏଜେ ବି ବହୁତ ଭଲ ଆଉ ସେ ତାର ତିନିଟା ବୋହୂ ଏ ସାନ ବୋହୂକୁ ଥରେ ଦୁଇଟା ଯାକ ବୋହୂ କ'ଣ କରିୁଥିଲେ ମାନିନୀ ମାନିନୀ ଭାବିକି ମାନିନୀକି ମାରିବାକୁ ବାହାରିଥିଲେ ମାନିନୀକି ନ ଯାଇକି ସେ ସାନ ବୋହୂଟି ପଳେଇଥିଲା ସେ ସାନ ବୋହୂକୁ ମାନିନୀ ବଞ୍ଚେଇଲା ସେଇଦିନଠୁ ସେ ମାନିନୀ ସାନ ବୋହୂକୁ ଭଲପାଏ ସାନ ବୋହୂ ମାନିନୀକି ଭଲପାଏ ସେଥିଲାଗି ସେ ମାନିନୀ ପଟେ ସବୁବେଳେ ଥାଏ ଇଏ ଦୁଇ ବୋହୂ ତା' ପାଖରେ ଶାଶୁ ଯେ ତାର କିନ୍ତୁ ବହୁତ ଭଲ ପାଏ ତାକୁ ବୋହୂକୁ ବହୁତଥର ତାକୁ ହଇରାଣ କରନ୍ତି ଏମାନେ ତାକୁ ପଠେଇଲେ ଏମିତି ଚକ୍ରାନ୍ତ କରିକି ସବୁବେଳେ ତାକୁ ଘରୁ ବାହାର କରିବାକୁ ଚାହାଁନ୍ତି ଦିନେ କ'ଣ କଲେ ତାକୁ ମାନିନୀକୁ ଏମିତି ଚକ୍ରାନ୍ତ କରିକରି ତାକୁ ଦିଲ୍ଲୀ ପଠେଇଦେବେ ବୋଲି ବାହାରିଲେ ମିଛରେ ତାକୁ ଇଏ କରିକିରି ଆଣିଲେ କ'ଣ ସେଇଟା ଫର୍ମ ଆଣି ନିଜେ ନିଜେ ଫିଲଅପ୍ କରି ଆଉ ଏଜେଙ୍କ ହାତକୁ ପଠେଇଥିଲେ ଏଜେ ନେଇକିରି ଗଲାବେଳକୁ ମାନିନୀ ତାର ସବୁ ଗପୁଛି ତାର ଦୁଃଖ କଥା ସବୁ କହୁଛି ତା' ବୋଉ ଆଗରେ କହୁଛି ମୁଁ ମୋର ଭାରି ଇଚ୍ଛା ଥିଲା ଆର୍ଟିଷ୍ଟ ହବାକୁ ଏଇ କଥା ଏଜେ ଶୁଣିଲା ତା' ଏଜେ ସେ ଭାବିଲା ବୋଧେ ମାନ ନିଜ ବହୁତ ଇଚ୍ଛା ଅଛି ଯିବାକୁ ଆଉ ସେ ସେ ତାକୁ ପଠେଇ ଦେଇଥିଲା ଏ ସବୁ ବହୁତ କାନ୍ଦିଲା ଦୁଃଖ ପ୍ରକାଶ କଲା କହିଲା ଆଉ ଏଜେ ମୋତେ ଯଦି କୁହନ୍ତେ ମୁଁ ରହିଯାଆନ୍ତି ଏଜେ ଭାବିଲେ ମାନିନୀ ଯଦି ମୋତେ କୁହନ୍ତା ଯେ ମୁଁ ଯିବିିନି ତାହେଲେ ମୁଁ ତାକୁ ରଖିଦିଅନ୍ତି ଏମିତି କହିକି ସବୁ ଦୁଇଜଣ ସବୁ କଥାବାର୍ତ୍ତା ହେଲାରୁ ଜଣାପଡ଼ିଲା କଥାବାର୍ତ୍ତା ହେଲେ ଜାଣିପାରିଲେ ପୁଣି ରହିଲେ ଆଉ ସୁନା ଝିଅରେ ସେମିତି ତା' ଶାଶୁ ବହୁତ ହଇରାଣ କରେ ସେ କ'ଣ କରୁଛି ଆଉ ତା' ସ ମିଛରେ ଆକ୍ଟିଙ୍ଗ କଲା ପାଗଳ ଆକ୍ଟିଙ୍ଗ କରି ବହୁତ ପାଗଳ ପରି ଆକ୍ଟିଙ୍ଗ କଲା ପୁଅ ବୋହୂଙ୍କୁ ବୋହୂକୁ ହଇରାଣ କଲା ବୋହୁକୁ ଘରୁ ବାହାର କରିଦେଲା ଏମତି ବହୁତ ପ୍ରକାର ଆଉ ଆ ଏମିତିଆ କାମ ସବୁ କରି ସେ ସିରିଏଲଟା ମୋତେ ବହୁତ ଭଲଲାଗେ ଆଉ ଏବେ ସେ ଯାଇ ତା' ବାପଘରେ ଅଛି ଆଉ ତାର ଦୁଇଟା ଝିଅ ଗୋଟେ ତା' ନଣନ୍ଦକୁ ଦେଇଛି ଗୋଟେ ସିଏ ରଖିଛି ଆଉ ବହୁତ କଷ୍ଟ କରି କଲେକ୍ଟର ହେଲା ଆଉ ମିଛରେ ଶାଶୁ ତାର ଆକ୍ଟିଙ୍ଗ କରି କଲେକ୍ଟର ତାକୁ କରେଇଦେବନି ବୋଲି ମା'ର ଦୁଇଟା ଆଉ ବାପା ଥିଲା ମା'କୁ ବହୁତ ହଇରାଣ କଲା ତାର ତା' ଝିଅ ବୋଲି ମା' ଛାଡ଼ିକି ପଳେଇଲା ଆଉ ଏ ସୁନା ଝିଅ ବହୁତ ପ୍ରିୟା ବହୁତ କଷ୍ଟ କରିଛି କଷ୍ଟ କରିକରି କଲା

ସହରେ ରହିଲା ଶାଶୁ ସେବା ବହୁତ କଲା ଦେଖିଲାବେଳକୁ ଶାଶୁ ତାକୁ ବହୁତ ହଇରାଣ କଲା ଶ୍ୱଶୁର କିନ୍ତୁ ବହୁତ ଭଲପାଏ ନଣନ୍ଦ ବି ଭଲ ଇନ୍ଟା ସିରିଏଲ ସ ଆଉ ଏଇ ସିରିଏଲସ୍ ବହୁତ ଇଏ ଆଉ ମୋତେ ବି ଯେଉଁ ଯେଉଁ ଭଜନ ଶୁଣିବାକୁ ବହୁତ ଭଲଲାଗେ ସକାଳେ ବହୁତ ଜଗନ୍ନାଥ ଭଜନ ଶୁଣିବାକୁ ବହୁତ ଭଲଲାଗେ ମୁଁ ଜଗନ୍ନାଥ ଜଣାଣ ସବୁ ଶୁଣେ ସକାଳେ ତାପରେ ଆଗରୁ ଯେଉଁ ସବୁ ଫିଲିମ୍ ଦେଉଥିଲା ଏ ଫିଲିମ୍ରେ ବହୁତ ଗୀତ ଗୁରା ବଢ଼ିଆ ଲାଗେ ଶୁଣିବାକୁ ଅକ୍ଷୟ ମହାନ୍ତି ଗୀତ ଆଉ ଗାଇଲା ମ ଚିିନୁ ସବୁ ବଢ଼ିଆ ଲାଗେ ସେ ଗୀତ ଗୁଡ଼ା ନମିତା ଅଗ୍ରୱାଲ ଏମାନେ ସବୁ ଭଲ ଭଜନ ଗାଆନ୍ତି

ମୋତେ ସିରିଏଲ ଦେଖିବା ବହୁତ ଭଲଲାଗେ ମୁଁ ବହୁତ ସିରିଏଲ ଦେଖିବାକୁ ଭଲପାଏ ଆଉ ଏ ଗୋଟେ ସିଲେଇ ଦେଉଛି ମୁଁ କ'ଣ ସେଇଟା ଶୁଣ ମୁଁ ମନେପଡ଼ୁନି ତ

ଶ୍ରୀରେ ସେମିତି ସେ ଝିଅଟି ବହୁତ ହଇରାଣ କରୁଛି ତାକୁ ମ ଗୋଟେ ପିଲା ତାକୁ ବହୁତ ହଇରାଣ କରେ ହୁଁ ଏମତିଆ ସିରିଏଲ୍ ସବୁ ଅଧିକ ପସନ୍ଦ କରନ୍ତିି ଆଉ ମୋର ଗୋଟେ ସିରିଏଲ୍ ଦେଖିବାକୁ ମୋତେ ବହୁତ ଭଲଲାଗେ ଭଜନ ଶୁଣିବାକୁ ଗୀତ ଶୁଣିବାକୁ ଫିଲ୍ମ ଦେଖିିବାକୁ ସୁନା ଚଢ଼େଇ ଆଉ ଜଗା ବଳିଆ ଏଇସବୁ ଫିଲ୍ମ ଦେଖିବା ମୋତେ ବହୁତ ଭଲଲାଗେ ତାପରେ ଆଉ ଗୋଟେ କ'ଣ ବହୁତ ଦୁନଆ ଫିଲ୍ମ ଦେଖେଇ ମୁଁ ଏ ଫିଲ୍ମ ଜଗା ହାତରେ ପଘା ଆଉ ସୁନା ଚଢ଼େଇ ଆଉ ଏଇଟା ଏମିତି ବହୁତ ସିରିଏଲ୍ ଅଛି ସେତେବେଳେ ମୁଁ ଦେଖୁଥିଲି ସିରିଏଲ୍ ସବୁ ମାନିନୀ ଆଉ ଶ୍ରୀ ଆଉ ଆଉ କ'ଣ ସେଟା ସିରି ସୁନାଝିଅ ଆଉ ସୁନାଝିଅ ତାପରେ ସୁନା ଝିଅରେ ସେ ସୁନା ହିରୋ ଆଉ ବିଷ୍ଣୁ ହିରୋ ହିରୋ ସୁନା ଝିଅରେ ଟିିଆ ହିରୋଇନ ତା' ମାଆ କରିଥିଲା ହୋଟେଲ ତାର ତିନିଟା ଝିଅ ତା' ବାପା ବହୁତ ହଇରାଣ କଲା ଛୁଆ ବହୁ ଜଲ୍ଦି ହେଇଗଲା ଏତି ସେ ସିରିଏଲଟାର ଷ୍ଟୋରୀ ଆଉ ହେଲା ଷ୍ଟୋରୀ ସରିବ ଆଉ ହୁଁ ଆଉ ମଧୁର ସଂସାର ଏବେ ଗୋଟେ ସିରିଏଲ୍ ବାହାରିଛି ମଧୁର ସଂସାର ସେଥିରେ ବି ଭଲ ଦେଉଛି ମଧୁକୁ ବହୁତ ହଇରାଣ କରୁଛନ୍ତି ତା' ଯାଆ ଯିଏ ବହୁତ ଚକ୍ରାନ୍ତ କରୁଛି କିନ୍ତୁ ତା' ଶାଶୁ ସେ ବି ବହୁତ ହଇରାଣ କରୁଛି ଏମିତି କରୁଛି ତାକୁ ଆଉ ସେଇ ସିରିଏଲ୍ଟା ବି ଭଲ ସିରିଏଲ୍ଟା ମୋତେ ବହୁତ ଭଲଲାଗେ ଦେଖିବାକୁ ଏମିତି ଆଉ ହଉ